ଧାନ ରୋପଣ ପାଇଁ ବର୍ତ୍ତମାନ ଏତେ ଆଧୁନିକରଣ ହୋଇଛି ଆଗ ପରିକା ଆଉ ସେ ସମୟ ନାହିଁ ଯେଉଁଥିରେକି ଏକ ଭରଣ ବିଲ ରୋଇବା ପାଇଁ ଆମକୁ ପାଞ୍ଚଟି ଲୋକ ଆବଶ୍ୟକ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଧାନ ଏକ ଏକର ଜମି ରୋଇବା ପାଇଁ ଆମକୁ ଏକ ଘଣ୍ଟା ଲାଗୁଛି ଧାନ କାଦ କରିବା ପାଇଁ ଗାଡ଼ି ଟ୍ରାକ୍ଟର ଦ୍ୱାରା କରାଯାଉଛି ଯାହାଫଳରେ କି ଅତି ସୁନ୍ଦର ଭାବେ ଆମେ ଜମିକୁ ଚାଷ କରିପାରୁଛୁ ଆଗ ହଳ ଲଙ୍ଗଳରେ ଚାଷ କରାଯାଉଥିଲା ଯାହାଫଳରେ କି ରୋଇବା ପାଇଁ ସୁବିଧା ଲାଗୁନଥିଲା ବର୍ତ୍ତମାନ ଟ୍ରାକ୍ଟର ଦ୍ୱାରା ଚାଷ ହେବା ଫଳରେ ରୋଇବା ପାଇଁ ଅତି ସୁନ୍ଦର ବା ସୁବିଧା ଲାଗେ ଏକ ଏକର ଜମି ଚାଷ କରିବା ପାଇଁ ହଳ ଲଙ୍ଗଳ ଦ୍ୱାରା ଆମକୁ ପାଞ୍ଚ ଦିନ ସମୟ ଲାଗୁଥିଲା କିନ୍ତୁ ପାଞ୍ଚ ଏକର ଜମି ଚାଷ କରିବା ପାଇଁ ଆମକୁ ଏକ ଦିନ ଭିତରେ ତାହା ହୋଇପାରୁଛି ଯାହାଫଳରେ କି ଲୋକମାନଙ୍କ ଅତି ସୁନ୍ଦର ଅତି ସୁବିଧା ଲାଗେ ଧାନ ରୋଇବା ପାଇଁ ଏକ ଭରଣ ଜମି ରୋଇବା ପାଇଁ ପାଞ୍ଚ ଲୋକ ରୋଉଥିଲେ ବର୍ତ୍ତମାନ ତାହା ପାଞ୍ଚ ଭରଣ ଜମିକୁ ସାତ ଲୋକ ଭିତରେ ଧାଡ଼ି ରୁଆ କରି ଅତି ଶୀଘ୍ର ରୋଇ ଦିଅନ୍ତି ଧାନ ବି ଏହି ଧାଡ଼ି ରୁଆ ଦ୍ୱାରା ଅତି ସୁନ୍ଦର ବା ଭଲ ହୁଏ ଧାନ କଟା ଆହୁରି ଆଧୁନିକରଣ ଏକ ଭରଣ ଜମି ଧାନ କାଟିବା ପାଇଁ ପାଞ୍ଚ ଲୋକ ଲାଗୁଥିଲେ କିନ୍ତୁ ବର୍ତ୍ତମାନ ଧାନ କଟା ମେସିନ୍ ଦ୍ୱାରା ପାଞ୍ଚ ଏକର ଜମି କାଟିବା ପାଇଁ ଏକ ଘଣ୍ଟା ସମୟ ଲାଗେ ଏବଂ ସେଇ ଧାନ କଟା ମେସିନ୍ ଦ୍ୱାରା ଧାନଟି ପତଳାରେ ଅତି ସୁନ୍ଦର ଭାବେ ସେଇ ଧାନ କଟା ମେସିନ୍ ପକାଇ ଦିଏ ଯାହାଫଳରେ କି ଆମ ଧାନ ମନ୍ଥିବା ପାଇଁ ଧାନ ମେସିନ୍କୁ ଅତି ସୁବିଧା ଲାଗେ କାରଣ ଧାନଟି ଅତି ଶୀଘ୍ର ଶୁଖିଯାଏ ଯାହାଫଳରେ କି ଧାନ ମେସିନ୍ ଆଉ କୌଣସି ପ୍ରକାର ଅସୁବିଧା ହୁଏନି ଧାନ ମନ୍ଥିବା ପାଇଁ ଏବଂ ଆମେ ଧାନ ମନ୍ଥିବା ସମୟରେ ଗୋରୁ ଦ୍ୱାରା ଧାନ ମନ୍ଥିଥିଲୁ ଯାହାଫଳରେ କି ମାସ ମାସ ସମୟ ଲାଗୁଥିଲା ଖଳାକୁ ଆଣିବୁ ସେଥିରେ ଗଦା କରିବୁ ସେଥିରେ ମନ୍ଥିବା ପାଇଁ ଆମକୁ ଏକ ମାସ ଲାଗୁଥିଲା ଯଦି କମ୍ ଜମି ଯାହାର ଥିବ କିନ୍ତୁ ବର୍ତ୍ତମାନ ଆଉ ଘରକୁ ଆଣିବାକୁ ପଡ଼ୁନି ଜମି ପାଖରେ ହିଁ ଧାନ ଗାଡ଼ି ଦ୍ୱାରା ମନ୍ଥା ଯାଉଛି ଏକା ସାଙ୍ଗରେ ଧାନ ମନ୍ଥି ସିଧା ଆମେ ବସ୍ତା ଦ୍ୱାରା ଭରି ସେହି ଟ୍ରାକ୍ଟର ଗାଡ଼ିରେ ଆମେ ଘରେ ସିଧା ଧାନ ଆଣି ପହଞ୍ଚାଇ ଦେଉଛି ଏବଂ ଆମେ ଧାନ ଗୁଡ଼ିକୁ ଘରେ ସଂରକ୍ଷଣ ବା ସୁରକ୍ଷିତ ଭାବେ ରଖୁଛୁ ଆଗ ଯେଉଁ ଅସୁବିଧା ହେଉଥିଲା ଏଇ ଅସୁବିଧା ବର୍ତ୍ତମାନ ଆଉ କିଛି ନାହିଁ ଧାନ ମନ୍ଥିବା ସମୟରେ ଅଗାଡ଼ି ଧାନ ଗୋଡ଼ି ମାଟି ସବୁ ଅଲଗା ଅଲଗା କରି ଅତି ସୁନ୍ଦର ଭାବେ ଧାନ ବସ୍ତାରେ ଧାନ ଭରିଯାଏ ଆଣି କୃଷକ ଅତି ଆନନ୍ଦର ସହିତ ସିଧା ଘରେ ବସ୍ତା ବାନ୍ଧି ରଖନ୍ତି ଏବଂ ସେହି ଧାନ ଗୁଡ଼ିକୁ ଯାହା ଆବଶ୍ୟକ ବ୍ୟବହାର କରନ୍ତି ଏବଂ ଅଧିକା ଧାନ ବିକ୍ରି କରି ମାର୍କେଟକୁ ବା ବଜାରକୁ ସେମାନେ ପଠାଇ ଦିଅନ୍ତି